ଆମ ଘର ରୋଷେଇ ଶାଳରେ ରୋଷେଇ ପାଇଁ ଥାଳି ତାଟିଆ ଚାମଚ୍ ଖୁସୁଣି କଢ଼େଇ ଆଦି ବ୍ୟବହାର ହୋଇଥାଏ ମୁଖ୍ୟ ଭାବରେ ରାନ୍ଧିବା ପାଇଁ ଖାଦ୍ୟ ପ୍ରସ୍ତୁତି ପାଇଁ ଡେକଚି କଢ଼େଇ ଆଦିର ବ୍ୟବହାର ହୋଇଥାଏ ଖାଦ୍ୟ ଖାଇବା ପାଇଁ

ଭାତ ରୁଟି ଆଦି ଖାଇବା ପାଇଁ ଥାଳି ଏବଂ ତରକାରୀ ଜାତୀୟ ଖାଦ୍ୟ ଯଥା ତରକାରୀ ଖାଇବା ପାଇଁ ଆମେ ତାଟିଆ ବା ପ୍ଲେଟ୍ ବ୍ୟବହାର କରୁ

ଅନ୍ୟ ଜିନିଷ ଯଥା ଲୁଣ ଚିନି ଅନ୍ୟ ତୈଳ ପଦାର୍ଥ ଖାଇବା ପାଇଁ ଚାମଚକୁ ଆମେ ବ୍ୟବହାର କରିଥାଉ